ସାଂସ୍କୃତିକ ବିଭାଜନକୁ ଦୂର କରିବା ଏବଂ ଲୋକମାନଙ୍କୁ ଏକାଠି କରିବା ଶକ୍ତି ନେତୃତ୍ୱରେ ନେତୃତ୍ୱରେ ଓଡ଼ିଶା ବହୁତ ଆଗରେ ଅଛି ଆମେ ସବୁ ଏକାଠି ମିଶି ରହୁ ସବୁ ପର୍ବପର୍ବାଣି ମଧ୍ୟ ମିଶିକି ପାଳୁ ଯେ ହୋଲି ଯେମିତିକି ହୋଲି ଏବଂ କାହାର ସୁବିଧା ଅସୁବିଧାରେ ଆମେ ସବୁବେଳେ ଆଗରେ ବି ରହୁ ଓ ଆଉ ଓଡ଼ିଶା ଯେହେତୁ ତହାର ମିିନିଙ୍ଗ ହଉଚି ଓଡ଼ିଶାରେ କିଏ ବି ଆସିଲେ ଆମେ ଅତିଥି ଦେବ ଭବ କହୁ ଏତିକ ସାଂସ୍କୃତିକ ବିଭାଜନଙ୍କୁ ଦୂର କରିବା ପାଇଁ ଶକ୍ତି ନେତୃତ୍ୱ କିପରି ଅଛି ବୋଲି ଆମେ ଜାଣିଥାଉ ଏବଂ ଏହାଦ୍ଵାରା ବହୁତ କିଛି ଶିଖିବାକୁ ବି ମିଳେ ଇତ୍ୟାଦି କହି ମୋର ବକ୍ତବ୍ୟ ଶେଷ କରୁଛି ଭାରତ ମାତା କିି ଜୟ ଯେ ଭାରତ